ଆପଣ ଦୀପକ ମହାନ୍ତି କହୁଛନ୍ତି ମୋ ନାଁ ସାହୁ ମୁଁ ରୂପା ତାରକସି ଯୋଉ କାମ କରିବାକୁ ମୁଁ ଚାହେଁ ଏଠିକି ହଁ ମତେ ଊନୀଶ ବର୍ଷ ହେଲା ଏବେ ହଁ ଜାଗାଟା କୋଉଠେ ପୁରୀ ପାଖକୁ ପୁରୀ ର ପୁରୀ ପାଖରେ ଲୋକ ପଚାରିଲେ କହିଦେବେ ଆଉ ସେଠି କୋଉ ପ୍ରକାର କାମ ହୁଏ କଣ ହୁଏ ଆପଣ କୁହନ୍ତୁ ତା ବିଷୟରେ ଟିକେ

ମାନେ ମାନେ ଶୁଣନ୍ତୁ ରାତି ହେଲେ କାମ କରିବାକୁ ପଡ଼ିବ ନା ଖାଲି ଦିନ ରେ କାମ ଖାଲି ମାନେ ଛଅ ଦିନ ରାତି ଛଅ ଦିନ ଦିନ ରବିବାରେ ଛୁଟି ଆଉ ରବିବାର ଦିନ ଛୁଟି ହେଲେ ଆପଣ ପଇସା କେତେ ଦିନକୁ ଦେବେ ଦୁଇଶହ ପଚାଶ ଟଙ୍କା କେତେ ଘଣ୍ଟା କାମ କରିବାକୁ ପଡ଼ିବ ଛଅ ଘଣ୍ଟା ନା ଆଠ ଘଣ୍ଟା ଛଅ ଘଣ୍ଟା ଆଉ କୋଉ କୋଉ କୋଉ ପ୍ରକାର କାମ ଟିକେ କୁହନ୍ତୁ ଟିକେ ହୁଁ ହୁଁ ହାଲକା କାମ ଭାରି କାମ କିଛି ନାହିଁ ନା ତାହେଲେ ମତେ କଣ ଡକୁମେଣ୍ଟ କଣ ନବାକୁ ପଡ଼ିବ ବ୍ୟାଙ୍କ ଖାତା ଦରକାର ଆପଣ ବେ ପଇସା ଖାତା କୁ ଛାଡ଼ିବେ ନା ମୋ ହାତ କୁ ଦେବେ ପଇସା ଆପଣ ନାଇଁ ନାଇଁ ଯଦି ଆପଣ ଦୁଇଶହ ପଚାଶ ଟଙ୍କା ଦିନକୁ ଦଉଛନ୍ତି ତାହେଲେ ଦଶ ଦିନ କୁ ହେଲା ଦୁଇ ଦୁଇହଜାର ପାଶହ ବେଲେ ଆପ ମାସକୁ କେତେ ନାଖା ହୋଉଛି କାମ ଦେଖିଆ ତାହେଲେ ମାସକୁ ମୋର ଦଶ ହଜାର ହେଇଯିବ ତାହେଲେ ମୁଁ ଯଦି ମୋର ଦଶ ବାର ହଜାର ହେଲା ତାହେଲେ ମୁଁ ଘରକୁ ପାଞ୍ଚ ଛଅହଜାର ପଠେଇବି ଆଉ ମୁଁ ବାକି ମୋର ଖର୍ଚ୍ଚ କରିବି ଆପଣ ଯୋଉ ଖାଇବା କୁ ଆପଣ ଦେବେ ନା ମୋ ହାତରୁ ଖାଇବା ସବୁ ଖର୍ଚ୍ଚ ଖାଇବା ଖର୍ଚ୍ଚ ଦିଆ ଯାଉନି ତାହେଲେ ଆମେ ରୋଷେଇ କରିବୁ ନବୁ ଘଣ୍ଟେ ପରେ ଆମେ ଖାଇବୁ ଆଉ ଆଉ ଆପଣଙ୍କୁ ନାଁ ଟା କଣ କହିଲେ ଆପଣଙ୍କର ହୁଁ ପୁରୀ ରେ ପରା ଆଉ କୋଉ ଲୋକକୁ ନେଲେ ହବନା ମୁଁ ଏକେଲା ଏକା ଯିବି ହଁ ହୋଉ ଠିକ ଅଛି